ମୁଁ ମଧ୍ୟମ ପିଢ଼ିର ଅଂଶ ନୁହେଁ ହେଲେ ଏବେକା ପିଢ଼ି ଏବଂ ପୁରୁଣା ପିଢ଼ି ବିଷୟରେ କିଛି ବହୁତ ସାରା ପାର୍ଥକ୍ୟ ଅଛି ଯେପରିକି ପୁରୁଣା ପିଢ଼ି ଲୋକମାନେ ଆଖି ଥାଇକି ଅନ୍ଧ ଥିଲେ ସେମାନେ ନା ଆଗକୁ ପଢ଼ିପାରୁଥିଲେ ନା କିଛି ଦୁନିଆ ବିଷୟରେ ଜାଣିପାରୁଥିଲେ ଏବେକାର ପିଢ଼ିର ଲୋକମାନେ ପିଲାମାନେ ବହୁତ ସାରା ପାଠ ପଢ଼ିପାରୁଛନ୍ତି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଆଗକୁ ଯାଇପାରୁଛନ୍ତି ଆଗ ପିଢ଼ିମାନଙ୍କରେ ସାଧାରଣତଃ ନାରୀମାନଙ୍କ ସ୍ଵାଧିନତା ନଥିଲା ଏବେକା ପିଢ଼ିରେ ନାରୀମାନେ ଏବେ ସବୁ ପୁରୁଷମାନଙ୍କଠାରୁ ବି ଉପରେ ରହିପାରୁଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରୁଛନ୍ତି ସେତେବେଳେ ନାରୀମାନଙ୍କୁ ଘରୁ ବାହାରକୁ ଯିବାର କୌଣସି ସୁବିଧା ନଥିଲା ଏବେ ନାରୀମାନେ ସ୍ଵତନ୍ତ୍ର ଭାବେ ଗୋଟିଏ ପୁରୁଷର କାମ ବି କରିପାରୁଛନ୍ତି